ବୌଦ୍ଧ୍ ଜିଲ୍ଲା ହଉଛେ ଗୁଟେ ଗରିବ୍ ଜିଲ୍ଲା ଆଗକାଲେ ଲୋକମାନେ କେହି ପରିଶ୍ରମ ନାଇଁ କରୁଥିଲେ କାଏଁଥିର୍ ଲାଗି ଇନେ କେନ୍ ଶିଳ୍ପକେନ୍ଦ୍ର ଏନ୍ତା କାରଖାନାମାନେ ବଡ଼୍ ବଡ଼୍ଟା ନାଇଁ ଥାଇ ତାର୍ ଫଳରେ ଯେ ଯିଏ ଯେନ୍ତା ନିଜର୍ ଘରେ ଛୋଟିଆ ମୋଟିଆ କାମ୍ କରୁଥିଲା ଆଗ କାଣା ହଉଥିଲା କି କେନାଲ୍ ବି ନାଇଁ ଯାଇ ଦଶ୍ ବର୍ଷ୍ ପୁର୍ବେ ଇନେ କେନାଲ୍ ବି ନାଇଁ ଯାଇ ଯାର୍ ଫଳରେ ଆଗ ଚାଷ୍ ଗଲା ନାଇଁ କରୁଥିଲେ ହେତେ ମରୁଡ଼ି ହେଇଯାଉଥିଲା ଏବେ କେନାଲ୍ଟେ ଯାଇଛେ ତାପଛେ ଏବେ ବୃଦ୍ଧି ହେଉଛି କେନାଲ୍ଟେ ଯାଇଛେ ଚାଷ୍ କରୁଚନ୍ ଯେ ଯାହାର୍ ଯେନ୍ତା ବାଡ଼ି ବ୍ୟବସାୟ କରିକିରି ଇନେ ବଂଚୁଚନ୍ ଦଶ୍ ବର୍ଷ୍ ପୂର୍ବର କଥା ଇନେ ପୁରା ମରୁଡ଼ି ହେଇଯାଉଥିଲା ଇଛେନ୍ ଟିକେ ଡ଼େଭେଲପ୍ କରିଛେ ଆଉ ଇନେ ଆଗ୍କେ ଆହୁରି ଡ଼େଭେଲପ୍ କର୍ବା ବୋଲି ମୋର୍ ଆଶା